କଳ୍ପନା ଚାୱାଲା ହେଉଛନ୍ତି ଆମ ଭାରତ ଏବଂ ଆମେରିକାର ପ୍ରଥମ ମହାକାଶଚାରୀ ଯାହା ମହିଳା ମହାକାଶଚାରୀ ଯାହା ଯିଏକି ପ୍ରଥମ ଭାରତୀୟ ଭାବେ ମହାକାଶକୁ ମହାକାଶକୁ ଗମନ କରିଥିଲେ ଏବଂ ସେ ଆସିିବାକୁ ସିଏ ମଧ୍ୟ ଭାରତକୁ ଗର୍ବିତ କରିଥିଲେ ରାକେଶ ଶର୍ମା ମଧ୍ୟ ସେଇଭଳି ସୁନିତା ଉୟିଲିୟମ୍ ମଧ୍ୟ ସେଭଳି ଆମ ଭାରତକୁ ବହୁତ ଗର୍ବ ଅନୁଭବ କରିଛନ୍ତି